ଓଡ଼ିଆ ଭାଷାର କିଛି ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଭାଗବତ ରାମାୟଣ କାରଣ ଆମେ ହେଉଛୁ ଓଡ଼ିଆ ଓଡ଼ିଆ ହୋଇ ଯଦି ଓଡ଼ିଆ ଭାଷା ନ କହିବା ଇଂଲିଶ ହିନ୍ଦୀ କହିବା ତେବେ ଆମେ ନିଜକୁ ଧିକ୍ ମନେକରିବା ଓଡ଼ିଆ ଭାଷାରେ ବେଶ୍ ଆକର୍ଷଣୀୟ ଜିନିଷ ହେଉଛି ମହାଭାରତ ମହାଭାରତ ରାମାୟଣ ଆଦି ଆକର୍ଷଣୀୟ ଏବଂ ବେଶ ଆକର୍ଷଣୀୟ ହେଉଛି ମହାପୁରୁଷଙ୍କ ଜୀବନୀ ଧାରଣା